ହ୍ୟାଲୋ ମୁଁ ବିରିୟାନୀ ଅର୍ଡ଼ର ଅର୍ଡ଼ର ଅର୍ଡର କରିଥିଲି ମୁଁ ନନଭେଜ ନନଭେଜ ବିରିୟାନୀ ଅର୍ଡ଼ର କରିଥିଲି କିନ୍ତୁ ଭେଜ ବିରିୟାନି ପଳେଇ ଆସିଛି ତ ସେଇଟାକୁ ମୁଁ ପୁଣି ରିଟର୍ଣ୍ଣ କରିବାକୁ ଚାହୁଁଛି ସେ କେମିତି ରିଟର୍ଣ୍ଣ କରିବି ତା ମୋତେ ତାର ତା ସମ୍ପର୍କରେ କିଛି କୁହନ୍ତୁ ମୁଁ ଡେଲିଭରି କିମ୍ବା ଅନଲାଇନ୍ ସପିଂ କରିନା କରିଥିଲି ତ ସେ ମୋ ପଇସାଟା ରିଟର୍ଣ୍ଣ କେମିତି ହେବ ତାହା ସମ୍ପର୍କରେ ମତେ ଟିକେ ଯୋଗାଯୋଗ କରନ୍ତୁ କିମ୍ବା ରେଷ୍ଟୁରାଣ୍ଟ ସହିତ ଯୋଗାଯୋଗ କରନ୍ତୁ ତା ଓ ସେ ପଇସାକୁ ମୁଁ ପୁଣିଥରେ ଫେରି ପାରିବି ଫେରି ପାଇବି କି ନାଇଁ ସେଇଟା ମୋତେ ଟିକେ ଦୟାକରି କୁହନ୍ତୁ କାହିଁକିନା ମୁଁ ଭେଜ ନନଭେଜ ବିରିୟାନୀ ଅର୍ଡ଼ର କରିଥିଲି ହେଲେ ଭେଜ ବିରିୟାନିଟା ପଳେଇ ଆସିଛି ଓ ସେ ବିରିୟାନୀଟା ଥଣ୍ଡା ମଧ୍ୟ ରହିଛି ଗରମ ନାହିଁ ସେଥିପାଇଁ ମୁଁ ତାକୁ ପୁଣି ଥରେ ରିଟର୍ଣ୍ଣ କରିବାକୁ ଚାହୁଁଛି ମୁଁ ତାକୁ ରିଟର୍ଣ୍ଣ କରିସାରିବା ପରେ ମୁଁ ମୋ ପଇସା ଫେରି ପାଇବି କି ନାହିଁ ସେଇଟା ସେଇ ବିଷୟରେ ମୋତେ କିଛି ଯୋଗାଯୋଗ କରନ୍ତୁ ଓ ମୁଁ ମୋ ପଇସା କେମିତି ଫୋନପେ ମାଧ୍ୟମରେ ପାଇପାରିବି ତାହା ସମ୍ପର୍କରେ ମୋତେ କିଛି କୁହନ୍ତୁ ଅର୍ଡ଼ର ଅର୍ଡ଼ର କରିଥିଲି ହେଲେ ଭେଜ୍ ନନଭେଜ୍ ବଦଳରେ ଭେଜ୍ ପଳେଇ ଆସ ଆସିଛି ସେଇଟା ବହୁତ ଥଣ୍ଡା ବି ଅଛି ଯେଉଁଥିପାଇଁ କି ମୁଁ ସେଇ ଅର୍ଡ଼ରଟାକୁ କ୍ୟାନସେଲ କରିବାକୁ ଚାହୁଁଛି ସେଇ ସମ୍ପର୍କରେ କିପରି ମୁଁ ପଇସାକୁ ପୁଣିଥରେ ଫେରି ପାଇବି ସେଇ ସେଇ ସମ୍ପର୍କରେ କିଛି ମତେ କୁହନ୍ତୁ ଯୋଗାଯୋଗ କରନ୍ତୁ କି ମୁଁ ମୋ ପଇସାକୁ ଫେରି ପାଇବି କି ନାହିଁ